ପକ୍ଷୀମାନେ ସତରେ ଆକାଶରେ ଉଡ଼ିଲେ ଖୁବ୍ ସୁନ୍ଦର ଦେଖାଯାଆନ୍ତି ପକ୍ଷୀମାନେ ଯେତେବେଳେ ଆମର ଘର ଚାରିପାଖରେ ବସନ୍ତି କିମ୍ବା ଆମ ବଗିଚାରେ ବସନ୍ତି ସତରେ ବହୁତ ଆକୃଷ୍ଟ ଲାଗେ ପକ୍ଷୀମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର କିଛି ଦାନା ରଖୁ କିଛି ପାଣି ରଖୁ ସେ ପିଇବାପାଇଁ ଆଉ କିଛି ବସା ଗୋଟେ ତିଆରି କରୁ ଯେ ଯାହାଫଳରେ ସେ ଆସି ବସିଲେ ସେ ତାଙ୍କର ବଂଶବିସ୍ତାର କରନ୍ତି ଅଣ୍ଡା ଦିଅନ୍ତି ଅଣ୍ଡାରୁ ଫୁଟି ଛୁଆହୁଏ ସେ ଛୁଆଙ୍କ ପାଇଁ କିଛି ଖାଦ୍ୟ ବି ଆମେ ଯୋଗାଡ଼କରୁ ତାଙ୍କୁ ଆମେ ସିରିଞ୍ଜ ସାହାଯ୍ୟରେ ତାକୁ ପାଣି ଫାଣି ପକ୍ଷୀର ଛୁଆମାନଙ୍କୁ ପାଣି ଫାଣି ପିଆଉ ଖୁବ୍ ସୁନ୍ଦର ଭାବେ ତଦାରଖ କରୁ ପକ୍ଷୀମାନଙ୍କ ପାଇଁ ଆମେ କିଛି ଯେଉଁ ଆମର ଖାଦ୍ୟ ରଖୁ ଯାହାଫଳରେ ସିଏ ଖାଇଲେ ବହୁତ ଖୁସି ହେଇଯାଆନ୍ତି ଆଉ ପକ୍ଷୀମାନଙ୍କୁ ବଗିଚା ଚାରିପାଖରେ ବସିଲେ ଖୁବ୍ ଭଲ ଲାଗେ ଗଛ ଡାଳରେ ବସିଲେ ବହୁତ ଭଲ ଲାଗେ ତାଙ୍କ ପାଇଁ କିଛି ଫଳ ବି ରଖୁ ଯାହାଫଳରେ ସେ ଆସିକି କିଛି ଫଳ ବି ଖାଆନ୍ତି ଆଉ ପାଣି ବି କିଛି ରଖୁ କିଛି ଖରାଦିନରେ ତାଙ୍କ ପାଇଁ ଦୁଇ ତିନିଟା ଦୁଇ ତିନିଟା ଜାଗାରେ ପାଣି ରଖୁ ଯାହାଫଳରେ ସେ ପିଇଲେ ଖରାଦିନକୁ ରକ୍ଷା ପାଇବେ ଆଉ ରହିଲା ପକ୍ଷୀମାନଙ୍କ ବଗିଚାରେ ବସିଲେ ଖୁବ୍ ଆକୃଷ୍ଟ ଲାଗନ୍ତି ଖୁବ୍ ଖୁସିଲାଗେ ତାଙ୍କୁ ଦେଖିଲେ ଖୁବ୍ ସୁନ୍ଦର ବି ସେ ପକ୍ଷୀମାନେ ଆଉ